କୃଷକମାନେ କରିବେ ଯେ ପଶୁମାନଙ୍କୁ ରଖିବା ପାଇଁ ଗୋଟେ ସୁରକ୍ଷିତ ସ୍ଥାନ ଆବଶ୍ୟକ ସେ ସ୍ଥାନ ହେଉଛି ଜନଗହଳି ଜନଗହଳି ପୂର୍ଣ୍ଣ ହୋଇନଥିବ ଏବଂ ସେଠି ଭେଣ୍ଟିଲେସନ୍ର ସୁବିଧା ଥିବ ଏବଂ ଯିବା ଆସିବା ପାଇଁ ସୁବିଧା କମ୍ୟୁନିକେସନ୍ର ସୁବିଧା ଥିବ ଏବଂ ପଶୁମାନେ ଭଲ ଭାବରେ ରହିପାରିବେ ସେଠି ପର୍ଯ୍ୟାପ୍ତ ସ୍ଥାନ ଥିବ ଏବଂ ଭେଣ୍ଟିଲେସନ୍ର ପାଇଁ ପ୍ରକ୍ରିୟାକରଣ ହେଇପାରିବ ଥିବ ତାପକୁ ହ୍ରାସ କରିବା ପାଇଁ କୃଷକମାନେ ପଶୁମାନଙ୍କୁ ଠିକ୍ ସ୍ଥାନରେ ରଖିବାକୁ ଚାହିଁବେ